ଆଜ୍ଞା ଆଜ୍ଞା କ'ଣ ହେଲା କି

ଟି ଭି ଆସୁନି ଟି ଭି ତ ସକାଳେ ଆସୁଥିଲା ଆଜ୍ଞା ସକାଳେ ଆମେ ରିଚାର୍ଜ୍ କରିଥିଲୁ ଟି ଭି ଟିକିଏ ଦେଖନ୍ତୁ ଭଲରେ ପିଲା ଟିକିଏ ଯାଇଛନ୍ତି ପଦାକୁ ତ ସେଥିପାଇଁ ବୋଧେ ଓଳା ଓଳି ହୋଇଛନ୍ତି ଏବେ କଷ୍ଟମର୍ ଜଣେ ଛାଡ଼ିକି ଯାଇଛନ୍ତି ଆପଣ ହଠାତ୍ ପଳେଇଆସିଲେ ନା ହଉ ହଉ କହିଦେବି ପିଲାଙ୍କୁ ଓଳେଇବାକୁ ପଳେଇବେ ଆଉ ଆଜ୍ଞା ଓଳା ହେବ ଓଳା ହେବ ବ୍ୟସ୍ତ ହୁଅନ୍ତୁନି ଓଳା ହେବ ଆଉ କ'ଣ ଅସୁବିଧା ଅଛି କହୁନାହାନ୍ତି ପାଣି ଫାଣି ଦେଇଛନ୍ତି ଠିକ୍ସେ ସାର୍ କ'ଣ ଥଣ୍ଡା ପାଣି ଦେବି ନା ଯେଉଁ ନର୍ମାଲ୍ ପାଣି ଦିଆହେବ ଆକ୍ଵାଗାର୍ଡ୍ ପାଣି ଦେବି କି ସାର୍ ହଉ ଆକ୍ଵାଗାର୍ଡ୍ ପାଣି ଦେଲେ ସାର୍ ଚାର୍ଜ୍ ଟିକିଏ ଲାଗିବ ସାର୍ ଆପଣ ଜାଣିଛନ୍ତି ହୋଟେଲ୍ଟା ଆମର ୱାଇଫାଇ ହୋଟେଲ୍ ପଚିଶ ଟଙ୍କା ଲାଗିବ ପାଣି ବୋତଲଟା ହଉ ହଉ ଆଉ ପିଲାଙ୍କୁ ମୁଁ ପଠାଉଛି ସାର୍ ବେଡ଼୍ସିଟ୍ ଫେଡ଼୍ସିଟ୍ ସଫା ଅଛି ତ ସାର୍ ଘରକୁ ମୁଁ କହୁଛି କହୁଛି ସେ ଷ୍ଟାଫ୍ ଜଣେ ଯାଇଛି ହାରି ତ ସେ ଆସିଲେ ତାକୁ କହିବି ଘରଟାକୁ ଇଏ ଫିନାଇଲ୍ରେ ସଫା କରିଦବ ଆଉ କିଛି ଅସୁବିଧା ଅଛି ସାର୍ କ'ଣ କହିଲେ ସାର୍ ବାଥ୍ରୁମ୍ ସାର୍ ବାଥ୍ରୁମ୍ ବି ବାଥ୍ରୁମ୍ ହେଲେ ସାର୍ ସକାଳେ ହେବ ଏବେ ଆଉ ହୋଇପାରିବନି ସେ ଯେଉଁ ସକାଳେ ଯେଉଁ ସର୍ଭେଣ୍ଟ୍ଟା ଆସୁଛି ସେ ସକାଳୁ ସକାଳୁ ସଫା କରେ ସାର୍ ଯଦି ଆସିବ ଯଦି ରାତିରେ ଆସେ ମୁଁ ତା'ହେଲେ କହିଦେବି ସଫା କରିବାକୁ ଆଉ ହଉ ସାର୍ ମୁଁ ଟିଭିବାଲାଙ୍କୁ ଟିକିଏ ଫୋନ୍ କରୁଛି କାଳେ ଟିଭିର କିଛି ଖରାପ ଥିବ ତ ଟିଭିବାଲା ମେକାନିକ୍କୁ ଫୋନ୍ କରୁଛି ଆକ୍ଚୁଲି ସକାଳେ ତ ରିଚାର୍ଜ୍ ହୋଇଥିଲା କ'ଣ ପାଇଁ ଆସୁନି ନେଟ୍ୱର୍କ୍ ପ୍ରୋବ୍ଲେମ୍ ଥିବ ବୋଧେ ଆଉ ସାର୍ ଟିକିଏ ସେଠି ଜିଓ ଫୋନ୍ର ଟିକିଏ ପ୍ରୋବ୍ଲେମ୍ ଥାଏ ସେଠି ନେଟ୍ୱର୍କ୍ ଟିକିଏ ପାଏନି ହଁ ବାହାରେ କଥା ହୁଅନ୍ତୁ କିଛି ଅସୁବିଧା ନାହିଁ ଆମ ହୋଟେଲ୍ରେ ସେମିତି କିଛି ଇଏ ନାହିଁ ଆପଣ ବାହାରେ କଥା ହୋଇପାରିବେ କିନ୍ତୁ ସାଉଣ୍ଡ୍ କରିବେନି ଆଉ ବାହାର ଲୋକ ଯେତେବେଳେ ରହୁଛନ୍ତି ସାର୍ ଜାଣିଛନ୍ତି ବାହାର ଲୋକ ବହୁତ ଅଛନ୍ତି ତେଣୁ ଆପଣ ନିଜ ଇଏ ହଁ ପାଣି ବୋତଲ ପଠେଇଦେଉଛି ଜଷ୍ଟ୍ ପଠାଇଦେଉଛି ବ୍ୟସ୍ତ ହୁଅନ୍ତୁନି ପାଣି ବୋତଲ ପଠାଇଦେଉଛି ଆଉ କିଛି ଅସୁବିଧା ଅଛି ଯଦି କୁହନ୍ତୁ ଖାଇବା ପିଇବା କିଛି ଅର୍ଡ଼ର୍ କରିବେ କି ସାର୍ ଆମର ତ ତଳେ ହୋଟେଲ୍ ଅଛି ଖାଇବା ପିଇବା କିଛି ଅର୍ଡ଼ର୍ କରିବେ ଆଜ୍ଞା ଆଜ୍ଞା ଆଜ୍ଞା ହଉ ହଉ ହଉ ପାଣି ବୋତଲ ପଠାଇଦେଉଛି ହଉ